ନମସ୍କାର ସାର୍ ମୁଁ ଗୌତମ ଲେଙ୍କା କହୁଛି ଜଗତସିଂହ ଡିଷ୍ଟ୍ରିକ ସାର୍ ମୋର ଏକ ଭାଇ ଯିଏକି କ୍ରିକେଟ ଭଲ ଖେଳୁଛି ଏବଂ ତା'ର ବ୍ୟାଟିଂ ବୋଲିଂ ପ୍ରଦର୍ଶନ ମଧ୍ୟ ଭଲ ସେ ଅଲରାଉଣ୍ଡର ରୂପରେ ଖେଳୁଛେ ଏବଂ ସେ ଆମର ପଞ୍ଚାୟତ ସ୍ତରରେ ହଉଥିବା ଡିଷ୍ଟ୍ରିକ୍ ଲେବୁଲ୍ ଖେଳ ମଧ୍ୟ ଖେଳୁଛି ଏବଂ ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି ଏବଂ ଏହା ଫଳରେ ଆମର ସ୍କୁଲରେ ଥିବା ଶିକ୍ଷକ ଏବଂ ସ୍କୁଲର ସପୋର୍ଟକୁ ନେଇ ଆମର ସେ ଡିଷ୍ଟ୍ରିକ୍ ଲେବୁଲ୍ ଖେଳି ଏବଂ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରୁଛିି ଯାହାଫଳରେ ଯାହାଫଳରେ ସେ ଏକ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ କୋଚିଂରେ ଜଏନ୍ କରିଛି ଗ୍ରୀନ୍ ଇଣ୍ଡିଆ ଯାହାଫଳରେ ସେ ସେଠି ଖେଳୁଛି ଏବଂ ଏହା ଏକ ଆମ ଭଲ ଲାଗେ କେ ଅଟେ ଯାହାଫଳରେ ମୁଁ